କେଉଁଠାରେ ଲାଗି ଓଡ଼ିଶାରେ ନା କଲକତାରେ ହଉ ହଁ ହଁ ତା ମାନେ ଟ୍ରାନ୍ସପୋର୍ଟିଂ ପଡ଼ୁନାଇଁ ସେଇଠାରେ ନା ଓଡ଼ିଶାରେ ନାହିଁ ହଉ ହଉ ହଉ ହଉ ଯେଉଁ ବସ୍ତ୍ର ଆସୁଚି ସବୁ ନା ସେଇଟା କ୍ଵାଲିଟି ଉପରେ ଡ଼ିପେଣ୍ଡ କରେ ନା ଅଲଗା ଅଲଗା ଏମିତି ସେମ୍

ତ ଗୋଟିଏ କ୍ୱଶ୍ଚେନ୍ଟେ ଥିଲା ମୋର ଏ ଯୋଉଁ ବସ୍ତ୍ର ଥିଲା ତାକୁ ରଙ୍ଗ କେମିତି କରାଯାଏ ସେ ଧୋଇ ହୋଇଯାଏ ଯେମିତି ସେଇ ସେମିତି ରଙ୍ଗ

ତାମାନେ କ୍ୱାଲିଟି ଆଣିକି ସେଇଟା ହଁ ଠିକ୍ ଅଛି ନାଇଁ ନାଇଁ ଠିକ୍ ଅଛି ଠିକ୍ ଅଛି